ସ୍ୱାସ୍ଥ୍ୟସେବା ସରକାରଙ୍କର ଏକ ଗୁରୁତ୍ଵପୂର୍ଣ୍ଣ ସେବା ଅଟେ ସରକାରଙ୍କ ତରଫରୁ ବିଭିନ୍ନ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଯାଉଛି ଆଉ ଯଦି ଆମେ ଦେଖିବା ଜାତୀୟ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ମିସନ୍ ଅଧିନରେ ବିଭିନ୍ନପ୍ରକାର ସ୍ୱାସ୍ଥ୍ୟସେବା ପହଞ୍ଚୁଛି ଏବଂ ପ୍ରତ୍ୟେକ ବ୍ଲକ୍ରେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ରହିଛି ସେହିଭଳି ଆମ ବ୍ଲକ୍ରେ ମଧ୍ୟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମଧ୍ୟ ରହିଛି ବିଗତ ଦିନରେ ଆମେ ଦେଖୁଛୁ କିଛି ଉନ୍ନତି ପରିଲକ୍ଷିତ ହେଉଛି ସେହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମେ ଯଦି ଦେଖିବା ଆଗରୁ ଯେତିକି ଡାକ୍ତର୍ ନଥିଲେ ବର୍ତ୍ତମାନ ଟିକିଏ ଅଧିକ ଡାକ୍ତର୍ ନିଯୁକ୍ତି ହୋଇଛନ୍ତି ଆଉ ନୂଆ ଉପକରଣମାନ ସବୁ ଆସିଛି ଯାହାକି ଲୋକମାନଙ୍କର ବିଭିନ୍ନପ୍ରକାର ପରୀକ୍ଷା କରିବାରେ ସାହାଯ୍ୟ କରୁଛି ଆଉ ଯେଉଁଟାକି ବିନା ଦେୟରେ ଆଉ ଆଗରୁ ଦଶଟା ବେଡ଼୍ ଥିଲାବେଳେ ଏବେ କୋଡ଼ିଏଟା ବେଡ଼୍କୁ ବୃଦ୍ଧି କରାହୋଇଛି ତେଣୁ ଏହି ଯେଉଁ ଶଯ୍ୟା ସଂଖ୍ୟା ବୃଦ୍ଧି କରାହୋଇଛି ତେଣୁ ଏହି ଗ୍ରାମାଞ୍ଚଳର ଲୋକମାନେ ଏହି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି ତେଣୁ ଆଉ ଜିଲ୍ଲା ସ୍ତରକୁ ଯାଉନାହାନ୍ତି ଏବଂ ଆଗ ଅପେକ୍ଷା ଔଷଧର ପରିମାଣ ଏବଂ ଔଷଧର ମାନ ମଧ୍ୟ ବୃଦ୍ଧି ହୋଇଛି କାରଣ ଆଗରୁ ଯେତିକି ପ୍ରକାର ରୋଗ ହେଉଥିଲା ବର୍ତ୍ତମାନ ଅଧିକ ପରିମାଣରେ ରୋଗ ହେଲା ଫଳରେ ଅଧିକ ପ୍ରକାରର ଔଷଧ ଏହି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆସୁଛି ତେଣୁ ଲୋକମାନେ ସାଧାରଣ ଲୋକମାନେ ବିନା ମୂଲ୍ୟରେ ଏହିସବୁ ଔଷଧ ପାଇପାରୁଛନ୍ତି ଏବଂ ଏହି ସ୍ଵାସ୍ଥ୍ୟକେନ୍ଦ୍ରରୁ ସେମାନେ ସୁବିଧା ସୁଯୋଗ ପାଇଲା ଫଳରେ ସେମାନଙ୍କର ରୋଗ ନିଶ୍ଚିତ ଭାବରେ କିଛି ନିରାକରଣ ହୋଇପାରିଛି ଏବଂ ଅଧିକ ଟୀକାକରଣ ମଧ୍ୟ ଗ୍ରାମାଞ୍ଚଳରେ ହୋଇପାରିଛି